କ୍ରିଡ଼ାରେ ସଫଲତା ଆର୍ ବିଫଲତା ଦୁହିଣଙ୍କର୍ ସମାନ୍ ସ୍ଥିତି ଥିସି ଯେନ୍ତା କରିକି ସଫଲତା ବିଫଲତା ବିନା ଅପରିପୂର୍ଣ୍ଣ ହେ ବିଫଲତା ନାଇ ମିଲଲେ ସଫଲତା ନାଇ ମିଲି ଆମେ ଆମ୍କୁ ଯଦି ବିଫଲତା ମିଲ୍ବା ବେଲେ ଆମେ ଜାନିପାର୍ମା ଯେ ଆମର୍ କାଣା ଅସୁବିଧା ହେଇଛି ଆମର୍ କାଣା ଭୁଲ୍ ହେଇଛି ଆମେ ଜାନିକରି ସେଟାକି କେନ୍ଥି କରି ଭଲ୍ କର୍ମା ସେଟା ଆମେ ଶିଖିପାର୍ମା ସେଥିର୍ଲାଗି ବୋଲିକରି ଆମ୍କୁ କାଣା ପ୍ରାକ୍ଟିସ୍ ବେଶୀ ଦରକାର୍ କି ଆମ୍କୁ କେଣ୍ଟା ଭଲସେ ତିଆରି କର୍ବାର୍ କଥା ଆମେ ସେଟା ଜାନିପାର୍ମା ହେତିର୍ଲାଗି ବିଫଲତା ଆର୍ ସଫଲତା ଦୁଇଜଣ ଦୁହେକୁ ହେଲ୍ପ୍ କର୍ସନ୍ ଯଦି ବିଫଲତା ନାଇ ମିଲଲେ ସଫଲତା ମିଲେ ହିଁ ନେଇ ଯେନ୍ତା କରିକି ମୁଦ୍ରାର ଗୋଟେ ପାର୍ଶ୍ୱ ବିଫଲତା ହେଲେ ଆର୍ ଗୋଟେ ପାର୍ଶ୍ୱ ସଫଲତା ହେନ୍ତା ଗୋଟେ ମୁଦ୍ରା ପରିପୂର୍ଣ୍ଣ ନାଇ ହୁଏ ହେନ୍ତା ବିଫଲତା ବିନା ସଫଲତା ପରିପୂର୍ଣ୍ଣ ନାଇ ହୁଏ ସେଥିରଲାଗି ବୋଲିକରି ସଫଲତା ପଛରେ ବିଫଲତାର ହାତ୍ ଥିସି